ଗ୍ରହନେ ଜୀବନ୍ ଅଛେ ବୋଲି ବହୁତ୍ ଆଶା ଅଛେ ବୋଲି ଜୀବନ୍ ଏକା ଅଛେ ଗ୍ରହନେ କାହିଁକିନା ଦେଖ ଫିଲ୍ମମାନେ ବି ବାହର୍ କରିଛନ୍ କେଉଁ ଦୁନିଆରୁ ଆସିଲ ବନ୍ଧୁ ସେଟା ଗୁଟେ ବି ଗ୍ରହରୁ ଆସି ଲୋକ୍ ଗୁଟେ ଆସିକରି ପୃଥିବୀ ପୃଷ୍ଠନେ ରହିକରି ତା'ର୍ ସବୁ ଫିଲ୍ମ ବନେଇଛେ ତା'ର୍ପରେ ହିନ୍ଦୀ ଫିଲ୍ମ ଗୁଟେ ବନା ହେଇଛେ କୋଇ ମିଲ୍ ଗେୟା ଆର୍ ପୁରାନ୍ ଶାସ୍ତ୍ରନେ ବି ଲେଖା ହେଇଛେଯେ ଜୀବନ୍ ଅଛେ ଉପ୍ରେ ବୋଲିକରି ହେଲେ ରିୟଲ୍ରେ ବାକି ଅଛେ ବୋଲିକରି ସବୁ ଲୋକ୍ କହୁଛନ୍ ଯେ ନାଇ ଅଛେ ଇ ଫିଲ୍ମମାନେ ବି ବନେଇଛନ୍ ମାତ୍ର ଥିବା ଏକା ଜୀବନ୍ ନିହାତି ଥିବା ବୋଲି ଭାବୁଛେଁ ମୁଇଁ ଆରୁ ତା'ପରେ ଗଲେ ଯେ ଜୀବନ୍ ନେଇ ଥିବାକେ ଫିଲ୍ମ ବନା ହେଇଛେ କାଏଁ ଦେଖ କେଉଁ ଦୁନିଆରୁ ଆସିଲା ବନ୍ଧୁ ତା'ପରେ କୋଇ ମିଲ୍ ଗେୟା ହେନ ବି ଦେଖ ଉନ୍ଜା ଗ୍ରହନୁ ଆସିକରି ଏଲିୟନ୍ମାନେ ଆସିଥିଲେ ତା'ପରେ ରହିଥଲେ ପୃଥିବୀ ପୃଷ୍ଠରେ ସେଥିର୍ଲାଗି ଲାଗୁଛେ ଯେ ନି କାଏଁ ଥିବା ବୋଲି ଜୀବନ୍ ନିହାତି ଭାବରେ ଅଛେ